ହଁ ହ୍ୟାଲୋ ହଁ ହଁ ସାର୍ ମୁଁ ପରିବା ଦୋକାନରୁ କହୁଥିଲି ସାର୍ ସାର୍ ପରିବା ଅଛି ବାଇଗଣ ଅଛି ଟମାଟ ଅଛି ଆପଣଙ୍କର ଫୁଲକୋବି ଅଛି ଆପଣଙ୍କର ପତ୍ରକୋବି ଅଛି ବନ୍ଧାକୋବି ଅଛି ଆଉ ଆପଣ ଆଳୁ ନେଇପାରିବେ ପିଆଜ ଆଳୁ ଏମିତି କଞ୍ଚା କଦଳୀ ଅଛି ଏମିତି ଅଛି ସାର୍ ଫୁଲକୋବି ଫୁଲକୋବି ପଇଁଚାଳିଶି ଟଙ୍କା ଅଛି ବାଇଗଣ ତିରିଶି ଟଙ୍କା ସାର୍

ସାର୍ କମ୍ ମାନେ ଦେଖନ୍ତୁ ମାର୍କେଟ୍ ରେ ତ ମାର୍କେଟ୍ରୁ କିଣା ଅଛି ତ ଆପଣ ଯଦି ଆସିବେ ତ ତିରିଶି ପଚିଶି ଟଙ୍କା ଲଗାଇଦବା ସାର୍

ପତ୍ରକୋବି ଆପଣ ପତ୍ରକୋବିଟା ଆପଣଙ୍କର ତିରିଶ ସାତ ଟଙ୍କା ଅଛି ସାର୍ ଆଉ ହଁ ଜହ୍ନି ଆପଣଙ୍କୁ ପନ୍ଦର ଟଙ୍କା କିଲୋ ପଡ଼ିବ ଶାଗ ଆପଣଙ୍କୁ ବିଡ଼ା ଦଶ ଟଙ୍କା ପଡ଼ିବ ସାର୍ ସାର୍ ସାର୍ ମୋର ଦୋକାନଟା ଖୋଲା ହଉଛି ସକାଳ ମର୍ଣ୍ଣିଂ ଆଠଟାରେ ଖୋଲା ହେଉଛି ଯାଇକି ରାତି ରାତି ଆଠ ସାର୍

ହଁ ଠିକ୍ ଅଛି ଆଜ୍ଞା ହଁ ନିଶ୍ଚୟ ନିଶ୍ଚୟ ହଁ ନିଶ୍ଚୟ ଆଜ୍ଞା ନିଶ୍ଚୟ ନିଶ୍ଚୟ ହଁ ହଁ ନିଅନ୍ତୁ ସାର୍ ପୁରା ଫ୍ରେଶ୍ ସାର୍ ଯେଉଁଟା କି ଆମ ଗାଉଁଲି ଅଞ୍ଚଳରୁ ହିଁ ଆସେ ସକାଳ ପାହିଲେ ଆମର ଚାଷୀ ଭାଇମାନଙ୍କଠାରୁ ଆମେ ଆଣୁ ବା ଆମେ ମଧ୍ୟ ଚାଷ କରୁ ଆମେ ନିଜେ ଆଣିକି ରଖୁ ପୁରା ଫ୍ରେଶ୍ ଡେଲି ସବୁଦିନ ସାର୍ ପରିବା ଆଉ ରହୁନି ଆପଣ ଯଦି କରିଛନ୍ତି ଆଗରୁ କରିଛନ୍ତି ତ ଆମେ ରଖିକି ଆପଣ ଦବୁ ନିଶ୍ଚୟ ସାର୍ ଆପଣ ସକାଳ ଆଠରୁ ମାନେ ସନ୍ଧ୍ୟା ଆଠ ଭିତରେ ଆପଣ ଯେତେବେଳେ ବି ଆସିପାରିବେ ସାର୍ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଓକେ ସାର୍ ଓକେ ଓକେ ସାର୍